ଆମ ଭାଷା ହେଉଛି ଓଡ଼ିଆ ଓଡ଼ିଆ ଆମ ବହୁତ ଭଲ ଲାଗେ ଲୋକମାନେ କୁହନ୍ତି ଯେ ଓଡ଼ିଆ ପଢ଼ିବା ଦ୍ୱାରା ଆମକୁ ଇତ୍ୟାଦି ମା ମାନେ ମାତୃଭାଷା ଜାଣିବାକୁ ପଡ଼େ ତ ଇଂଲିଶ ହିନ୍ଦୀ ଲୋକମାନେ କୁହନ୍ତି ସବୁଠୁ ଭଲ ଲାଗେ ବୋଲି କିନ୍ତୁ ଆମକୁ ଓଡ଼ିଆ ପଢ଼ିବା ପାଇଁ ବହୁତ ଭଲ ଲାଗେ ତ ଆମ ପରମ୍ପରା ହେଉ ଓଡ଼ିଆ ଓଡ଼ିଆରେ ଆମେ ଲେଖିବା କହିବା ଗାଇବା ଆମକୁ ବହୁତ ସହଜ ଲାଗେ ଓଡ଼ିଆରେ ଓଡ଼ିବା ଓଡ଼ିଆରେ ଲୋକମାନେ ସବୁ କଥା ବୁଝନ୍ତି ତ ଇଂଲିଶରେ କିଏ ବୁଝନ୍ତିନି ଓଡ଼ିଆ ହେଉଛି ଆମ ମାତୃଭାଷା ଓଡ଼ିଆରେ ଆମେ ସବୁକିଛି ଜାଣିଥାଉ ଓଡ଼ିଆ ଆମ ଓଡ଼ିଆ ଆମକୁ ବହୁତ ସାହାଯ୍ୟ କରେ ପଢ଼ିବା ପାଇଁ ଓଡ଼ିଆରେ ଆମେ ଲେଖିବା ବି ବହୁତ ସହଜ ହୋଇଥାଏ ଓଡ଼ିଆରେ ଓଡ଼ିଆରେ କହିବା ବି ବହୁତ ସହଜ ହୋଇଥାଏ ଓଡ଼ିଆ କହିବା ଦ୍ୱାରା ଆମ ଓଡ଼ିଶାବାସୀ ବୁଝିପାରନ୍ତି ଆମ କଥାକୁ ତ ଆମର ଆମେ ଇତ୍ୟାଦି ଇତ୍ୟାଦି କାମ ଓଡ଼ିଆରେ ହିଁ କରିଥାଉ ଆଜି ଲେଖିବାକୁ କହିଲେ ମଧ୍ୟ ଆମେ ଓଡ଼ିଆରେ ହିଁ ଲେଖିଥାଉ ଆମକୁ ଇଂଲିଶ ସେତେ ବି ଭଲ ଲାଗେ କିନ୍ତୁ ଓଡ଼ିଆ ଆମକୁ ବହୁତ ଭଲ ଲାଗେ କାହିଁକିନା ଆମ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ କହିବା ଦ୍ୱାରା ଆମର ଗାଁର ମାଆ ମାନେ ବୁଝିପାରନ୍ତି ଓଡ଼ିଆ ହେଉଛି ଆମ ମାତୃଭାଷା ଓଡ଼ିଆ କହିବା ଦ୍ୱାରା ଆମକୁ ବହୁତ ସହଜ ଲାଗେ ଓଡ଼ିଆ ହେଉଛି ଆମ ମାତୃଭାଷା